ଆଜି ଭାରତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ହେଉଛିି ନାରୀ ଆନ୍ଦୋଳନ ନାରୀମାନଙ୍କୁ ଆଗକାଳରେ ବାଲ୍ୟ ବିବାହ କରିଦେଉଥିଲେ ଏବଂ ବାଳକ ବାଳିକାମାନଙ୍କୁ ପାଠ ପଢ଼ାଉନଥିଲେ ଆଗରେ ପର୍ଦା ପର୍ଥା ଉଚ୍ଛେଦ ହେଉଥିଲା ନାରୀ ହେଉଛି ସୀତା ସାବିତ୍ରୀ ଆମେ କହିଥାଉ ଯଦି ନାରୀର ଉନ୍ନତି ନହେଲେ ଦେଶର ବି ଉନ୍ନତି ହୋଇବ ନାହିଁ ନାରୀ ଯଦି ଶିକ୍ଷିତ ହେଲେ ଦେଶର ଉନ୍ନତି ବଢ଼ିବ ନାରୀ ହେଉଛି ଆମର ପ୍ରଧାନ ଆଗକାଳରେ ସତୀଦାହ ପ୍ରଥା ହେଉଥିଲା ତାଙ୍କର ସ୍ୱାମୀ ମରିଗଲେ ତାଙ୍କୁ ବି ଅଗ୍ନିରେ ଫିଙ୍କି ଦେଉଥିଲେ ନାରୀମାନଙ୍କୁ ମଧ୍ୟ ତେତିଶ ପରସେଣ୍ଟ ମଧ୍ୟ ଲାଗୁ କରାଗଲା ସେମାନେ ସବୁ କାର୍ଯ୍ୟରେ ମଧ୍ୟ ସାହସ କରିଥାନ୍ତି ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ମୋଦି ଅଧିକ ମଧ୍ୟ ପ୍ରଚେଷ୍ଟା କରିଛନ୍ତି ତାଙ୍କର ନିଜ ଗୋଡ଼ରେ ନିଜ ମଧ୍ୟରେ ଠିଆ ହୋଇ ସେ ଆଉ ଆଉ ନିଜେ ମଧ୍ୟ ସୁଦୃଢ଼ ହୋଇପାରିବେ ଉଜ୍ଜ୍ୱଳ ଯୋଜନା କୃଷି ଯୋଜନା ଅନ୍ୟ କେତେକ ଯୋଜନା ଅଛି ସେମାନେ ନିଜ ଗୋଡ଼ରେ ଠିଆ ହୋଇ ଲୋକଙ୍କୁ ପ୍ରବର୍ତ୍ତାଇବେ